ହଁ ଦିଆହେଉଛି ଅନେକ ଲୋକଙ୍କୁ ପେଣ୍ଟିଙ୍ଗର ହାତ ତିଆରି କାର୍ଡ଼ ଉପହାର ଦେଇଛି ଆଉ ମୋ ମୋର ଗୋଟେ ସାଙ୍ଗର ବାାର୍ଥଡ଼େ ଥିଲା ଆଉ ମୁଁ ନିଜ ହାତରେ ଗୋଟେ ଡ୍ରଇଂ ସିଟ୍ରେ ତାର ଡ୍ରଇଂ କରିକି ମୁଇଁ ତାକୁ ଦେଇଥିଲି ଆଉ ସେ ସେଟାକୁ ଆସେପ୍ଟ କରିଥିଲା ଆଉ ହାତ ତିଆରି ଜିନିଷ ଗୋଟେ ମାଟିରେ ଗୋଟେ ଘୋଡ଼ାର ଗୋଟେ ମୂର୍ତ୍ତି ତିଆରି କରି ଜଣେ ସାଙ୍ଗକୁ ଦେଇଥିଲି ତାର ଜନ୍ମଦିନରେ ସେ ତାହାକୁ ଗ୍ରହଣ କରିଥିଲା